ମୁଁ ଯୁବପିଢ଼ିଙ୍କୁ ଏତିକି କହିବାକୁ ଚାହେଁ ଯେ ସେମାନେ ବର୍ତ୍ତମାନ ଯେଉଁ ଖବର ଉପରେ ସେମାନେ ଅନୁସରଣ କରନ୍ତୁ କାହିଁକି ନା ବର୍ତ୍ତମାନ ଯୁଗରେ ବହୁତ ମହିଳା ନିର୍ଯାତିତ ହେଉଛନ୍ତି ଏବଂ କିଛି ଯୁବକ ମଧ୍ୟ ଠକାମିରେ ପଡ଼ିଯାଉଛନ୍ତି ଏହି ଉପସ୍ଥାପନା କରିବାପାଇଁ ଖବର କାଗଜରେ ବା ଆମର ଇଲେକ୍ଟ୍ରୋନିକ୍ ମିଡ଼ିଆରେ ଏ ଗୁଡ଼ାକ ଦେବାପାଇଁ ଯୁବପିଢ଼ି ମାନେ ବହୁତ ଆଗକୁ ଆସୁଛନ୍ତି ଏବଂ ଯୁବପିଢ଼ିକୁ ଆମେ ମାନେ ଉତ୍ସାହିତ କରୁଅଛୁ ଏଇୟା ଯେ କେହି ଠକ ହୁଅନ୍ତୁ ବା ନିର୍ଯାତିତ ମହିଳା ହୁଅନ୍ତୁ ଏମାନେ କେମିତି ଏହି ସମାଜ ଉପରୁ ଏହି ଖବର ମାଧ୍ୟମରେ କେମିତି ଉନ୍ନତି ଲାଭ କରିପାରିବେ